ହଁ ମୋର ଗଛ ଏତେ ଭଲ ଲାଗେ ସତରେ ସବୁ ଗଛ ଫୁଲ ଫଳ ସବଜି ପନିପରିବା ସବୁ ମୋର ଗଛ ସବୁ ଗଛ ମୋତେ ବହୁତ ଭଲ ଲାଗେ ମୋର ସବୁ ଭଲ ଲାଗେ ଫୁଲ ଗଛ ଫଳ ଗଛ ପନିପରିବା ଯାହା ହଉ ଏଇ କିଛି ଦିନ ତଳେ ମୁଁ ପିଆଜ ଗଛ ଲଗାଇଥିଲି ଏବେ ସେଇଟା ଭଲ ଅଛି ହେଲା ଭଲ ହେଲା ଆଉ ମୋତେ ଫୁଲ ବି ଭଲ ଲାଗେ ଆଉ ବାଡ଼ି ପଟେ ଫୁଲ ଗଛ ବି ଅଛି ସବୁ ଗଛ ଅଛି ଫୁଲ ବି ଫୁଲ ଗଛ ବି ରଖିବାକୁ ମୋତେ ବହୁତ ଭଲ ଲାଗେ ଫୁଲ ହଉ ଫଳ ହଉ ଯାହା ହଉ ସବୁ ମୋତେ ବହୁତ ଭଲ ଲାଗେ ଫୁଲ ଗଛ ଅଛି ଆମ ବାରି ପଟେ ବି ଅଛି ଫୁଲ ଗଛ ଅଛି ପିଆଜ ଗଛ ମୁଁ ସେଦିନ ଲଗାଇଥିଲି ଗୋଟେ ଦୁଇ ମାସ ତଳେ ଦୁଇମାସ ଆଗେ ଲଗାଇ ଥିଲି ଫୁଲ ଗଛ ଏତେ ଭଲ ଭଲ ହେଲା ସେ ଗଛ ଯାକ ସବୁ ମୁଁ ଏବେବି ସେ ଗଛକୁ ସବୁ ଗଛକୁ ଫୁଲ ଗଛ ଅଛି ସେଇ ତାଇଁରେ ପିଜୁଳି ଗଛ ଅଛି ତାଇଁରେ ସବୁ ଗଛରେ ମୁଁ ଏବେ ବି ସକାଳ ଟାଇମରେ ବି ପାଣି ପକଉଛି ପାଣି ଦେଉଛି ସନ୍ଧ୍ୟାରେ ବି ମୁଁ ପାଣି ଦେଉଛି ସେଠି ସବୁ ଗଛ ଯାକୁ ଭଲ ରଖିବାକୁ ମୁଁ ଚେଷ୍ଟା କରୁଛିି ମୋ ଦ୍ୱାରା ସବୁ ଗଛ ଯାକୁ ଭଲ ରହେ ଯେମିତି ସେଇଟା ମୁଁ ଏବେ ଭାବୁଛି ଏବେ ମୋର ଚିନ୍ତା ବି ଅଛି ଯେ ମୁଁ ଆହୁରି ଗଛ ଲଗାଇବି ଫୁଲ ଗଛ ହଉ କି ଫଳ ଗଛ ହଉ ଯାହା ହଉ ଲଗାଇବାକୁ ମୋର ଆଗ୍ରହ ଅଛି ଏବେବି ଲଗାଇବି ବଲେ ଭାବୁଥିଲି ଏବେବି ଲଗାଇବି ଫୁଲ ଗଛ ହଉ ଫଳ ଗଛ ହଉ ଯାହା ହଉ ମୋତେ ବହୁତ ଭଲ ଲାଗେ ଯେମିତିକି ସୂର୍ଯ୍ୟମୁଖୀ ଫୁଲ ଟଗର ଫୁଲ ମନ୍ଦାର ଫୁଲ ସବୁ ଫୁଲ ମୋତେ ଭଲ ଲାଗେ ଗେଣ୍ଡୁ ଫୁଲ ଏ ଫୁଲଯାକ ସବୁ ମୋତେ ବହୁତ ଭଲ ଲାଗେ ଫଳ ଭିତରେ ପିଜୁଳି ବି ଅଛି ଭଲ ସେଯାକ ସବୁ ଆମେ ଭଲ ରଖୁଛି ମୋର ଘରେ ଏବେ ବି ଅଛି ପିଜୁଳି ଗଛ ମୁଁ ଭଲ ଭଲ ରଖୁଛି ତାଙ୍କ ରଖିବାକୁ ଚେଷ୍ଟା ବି କରୁଛି ତାକୁ ସେମାନେ ଯେମିତି ଭଲ ରହେ ସେ ଗଛଯାକ ସବୁ ଭଲ ରହେ ମୁଁ ଚେଷ୍ଟା କରୁଛି ତାଇଁରେ ସକାଳ ସନ୍ଧ୍ୟା ପାଣି ପକଉଛି ପାଣି ଦଉଛି ଗଛରେ ଗଛଯାକ ଯେମିତି ଭଲ ରହେ ସେଇଟା ବି ଭାବୁଛି ମୁଁ ତା'ହେଲେ ମାଟି ଟିକେ କ'ଣ ହେଇଗଲେ ମାଟି ବି ଦଉଛି ପାଣି ଦବା ପାଇଁ ଜାଗା ବି କରୁଛି ସକାଳ ସନ୍ଧ୍ୟା ପରିଷ୍କାର ବି କରୁଛି ପତ୍ର ହୋଇକି କେତେ ଇଏ ହେଇଯାଉଛି ସେଯାକ ବି ପରିଷ୍କାର କରୁଛି ଗଛ ଆମେ ଭଲ ପାଇବା ଆମର ଦରକାର ଗଛ ବି ଭଲ ପାଇବା ଆମର ଦରକାର କାହିଁକି ନା ଗଛରୁ ଆମକୁ ଅକ୍ସିଜେନ୍ ମିଳେ ଯେକୌଣସି ଗଛ ହଉ ସବୁ ଗଛ ଆମକୁ ଭଲ ହିଁ ପାଏଁ ସବୁ ଗଛକୁ ଆମେ ସବୁ ଗଛକୁ ଭଲ ପାଇବା ଦରକାର ପନିପରିବା ହଉ ଫୁଲ ହଉ ଫଳ ହଉ ଯାହା ହଉ ସବୁ ଫୁଲକୁ ଆମେ ଗଛକୁ ଆମେ ଭଲ ପାଇବା ଦରକାର ସବୁ ଗଛକୁ ଆମର ଭଲ ପାଇବା ଦରକାର ଗଛକୁ ଆମେ ଭଲ ରଖିବା ଚେଷ୍ଟା କରିବା ଗଛ ଗଛଟା ଯେମିତି ଭଲ ରହେ ପୋକଟା ଆସି ନ କାଟିଦିଏ ଗାଛକୁ ଗଛଟାକୁ ସେ ଗଛଟା ଯେମିତି ଭଲ ରହେ ସେଇଟା ଆମେ ଭାବିବା ଏ ଗଛଟା କାଟିଦେଲେ ଭଲ ହବ ନା କ'ଣ ସେ ଗଛଟା ଟିକେ ବେଶୀ ହେଇଯାଇଛି ଯଦି ସେଇଟା ଆମେ ସେଇଟା କାଟିଦେବା ଗଛଟାକୁ ଭଲ ରଖିବା ଫୁଲ ଗଛ ହଉ ପନିପରିବା ହଉ ଫଳ ହଉ ଯାହା ବିି ହଉ ଗଛଟାକୁ ଆମକୁ ଭଲ ରଖିବାକୁ ପଡ଼ିବ